ଆମର୍ ଓଡ଼ିଆ ଭାଷାଟା ହଉଚେ ଗୁଟେ ଭଲ୍ ଭାଷା ଆଗ ଗୁଟେ ଏନ୍ତା ଓଡ଼ିଆ ଭାଷା ଥିଲା ଯେ ବଙ୍ଗାଳୀ ତେଲୁଗୁ ସବୁ ଭାଷା ମାନେ ଥିଲା କିନ୍ତୁ ମାଦଲ ପାଞ୍ଜି ଯେନ୍ଟାକି ଇହାଦେ ଦେଇଚେ ବର୍ତ୍ତମାନ୍ ଆମର୍ ଓଡ଼ିଆ ଭାଷାଟା ସେଥିରୁ ବହୁତ୍ ପର୍ବପର୍ବାଣି ସବୁ ଜିନିଷମାନେ ଜାନି ହଉଚେ ପାଞ୍ଜିରୁ ଆମର୍ ଓଡ଼ିଆ ଭାଷା ତାମାନେ ଏନ୍ତା ଗୁଟେ ଓଡ଼ିଆ ଭାଷାଟା ଯେ ଭଲ୍ ଭାବେ କିଛି ଆମେ ଜାନିପାରୁଚୁଁ ଆରୁ ସାରଳା ଦାସ୍ ଦାସ୍ ଜେନ୍ଟାକି ଇଟା ଇଟା କରିଥିଲେ ଆମର୍ ଆଗ ଜେନ୍ଟାକି ବଙ୍ଗାଳ ତେଲୁଗୁ ଏସବୁ ଯେନ୍ ଥିଲା ବର୍ତ୍ତମାନ୍ ଇହାଦେ ଜେନ୍ଟାକି ଓଡ଼ିଆକେ ଏସବୁ ଆନିକରି ଇଟା କରୁଚନ୍ ଫକୀର୍ମୋହନ୍ ସେନାପତି ଜେନ୍ଟାକି ଇହାଦେ ବର୍ତ୍ତମାନ୍ ସବୁ ଓଡ଼ିଆ ଭାଷାକେ ଚଲାଚଲ୍ କରୁଚନ୍ ଲେଖୁଛନ୍ ସେ ଭାଷାର ଆମେ ଆମର୍ ଓଡ଼ିଆ ଭାଷାଟା ଏତେ ତାମାନେ ବଢ଼ିଆଁ ଲାଗୁଚେ ଯେ କେତେନି କେତେ ଭଲ୍ ଲାଗୁଚେ ତାମାନେ କଥା ହେବାର୍ ଲାଗି ବି ଭଲ୍ ଲାଗୁଚେ କହେବାର୍ ଲାଗି ବି ଭଲ୍ ଲାଗୁଛେ ଏନ୍ତା ତା ମାନେ ଓଡ଼ିଆ ଭାଷାରୁ ଆର୍ ଭାଷା ବଲ୍ବାର୍ ଜିନିଷଟା ନାଇଁନ ବାକି ସବୁ ଭାଷା ଇଂଲିଶ୍ ଭାଷା ତେଲୁଗୁ ଭାଷା ମାନେ କିଛି ବୁଝି ନେହେବା କି ଜାନି ନି ନେବାର୍ କିନ୍ତୁ ଓଡ଼ିଆ ଭାଷାଟା ଭଲ୍ସେ ଜାନି ହଉଚେ ଛୁଆମାନେ ବି ଶିଖିପାରୁଚନ୍ ଆମେ ବି ବୁଝିପାରୁଚୁ ଛୁଆମାନ୍କୁ କାହେଲେ ବି ଶିଖିପାରୁଚନ୍ ସବୁ ଭଲ୍ ତାମାନେ ରହୁଚେ